ହ୍ୟାଲୋ ଆଜ୍ଞା କୁହନ୍ତୁ କିଏ କହୁଛନ୍ତି ଆଜ୍ଞା କଣ ହେଉଛି ଆପଣଙ୍କର କ'ଣ ତାତି ଅଛି କି ଦେହରେ ମାନେ କେତେ ଆପଣ ମାପିଥିଲେ ଥର୍ମୋମିଟରରେ ନା ଖାଲି ଏମିତି ହଉ ତା' ହେଲେ ଆପଣଙ୍କ ଦେହ ହାତ ବିନ୍ଧା ବିନ୍ଧି ହେଉଛି ନାହିଁ ମୁଣ୍ଡ ବିନ୍ଧୁଛି ଆପଣଙ୍କର ତାତି ବି ରହୁଛି କେତେ ଦିନ ହେଲାଣି ଆପଣଙ୍କ ଏମିତି ଆଜ୍ଞା ଆପଣ ଗୋଟେ କଥା କରନ୍ତୁ ଆପଣ ହେଉଛି ଖାଇଦିଅନ୍ତୁ ଆଜିଥ୍ରୋମାଇସିନ୍ ସହିତ ଖାଇବେ ସେ କ'ଣ ଖାଇବେ ଆପଣ ଆଜିଥ୍ରୋମାଇସିନ୍ ସହିତ ଖାଇଦିଅନ୍ତୁ ପାରାସିଟାମଲ୍ ଟେମ୍ପ୍ରେଚର୍ ଆପଣଙ୍କର ରହୁଛି କହୁଚନ୍ତି ପାରାସିଟାମଲ୍ଟା ଖାଇଦେବେ ଆଜିଥ୍ରୋମାଇସିନ୍ ଗୋଟେ ଆଣ୍ଟିବାଓଟିକ୍ ତା ସହିତ ନେବେ ଆଉ ଆଉ ଗୋଟେ ଜିଙ୍କୋଭିଟ୍ ଗୋଟେ ଗ୍ୟାସ୍ ମେଡ଼ିସିନ୍ ଗ୍ୟାସ୍ଟା ଖାଲିପେଟରେ ଜିଙ୍କୋଭିଟ୍ଟା ଖାଇବେ ଆଉ ଆପଣଙ୍କର ଆଜିଥ୍ରୋମାଇସିନ୍ ସହିତ ପାରାସିଟାମଲ୍ଟା ଖାଇସାରିଲା ପରେ ଖାଇବେ ଆଉ ଦିନକୁ ତିନିଥର ଖାଇବେ ଆପଣ ଦିନକୁ ତିନିଥର ଖାଇବେ ଆଉ ଦେଖନ୍ତୁ ଯଦି ନ କମିଲା ଆପଣ ଟିକିଏ ଆମର ଏଇଠି ପାଖରେ ରହୁଛନ୍ତି ଡକ୍ଟର ମିଶ୍ର ଆଉ ସେ କ୍ଲିନିକ୍ କାଲି ତ ଆସିବେ ନଅଟା ବେଳକୁ ଯଦି ଆପଣଙ୍କର ନ କମିବ ତା' ହେଲେ ଟିକିଏ ଆସିକି ଡକ୍ଟର ମିଶ୍ରଙ୍କୁ ଦେଖାକରିଦେବେ ଆଉ ଚେକ୍ କରିଦେବେ ଫିର୍ ଭି ଆପଣ ଆଜି ଟିକିଏ ପଳେଇଆସନ୍ତୁ ପାଥୋଲ୍ୟାବ୍କୁ ଆସିକି ଟିକିଏ ବ୍ଲଡ଼ଟା ଟେଷ୍ଟ କରିଦିଅନ୍ତୁ

ଆପଣଙ୍କୁ ଟିକିଏ ଦବେଇ ଦେବ ଆଉ ବ୍ଲଡ଼୍ଟା ଟେଷ୍ଟ କରିଦେବେ ଟାଇଫଏଡ଼୍ କି ମ୍ୟାଲେରିଆ କ'ଣ ଅଛି କି ନାହିଁ ଦେଖିଦେବେ ତାପରେ ମିଶ୍ରବାବୁ କାଲି ଆସିଲେ ଆପଣ ଟିକିଏ ଆସିକି ଡକ୍ଟରଙ୍କୁ ଦେଖାକରିଦେବେ ଆଉ ହଉ ଠିକ୍ ଅଛି